ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପଳାଯାଏ ଆମ ଅଞ୍ଚଳରେ ଗଣେଶପୂଜା ହୁଏ ସରସ୍ଵତୀ ପୂଜା ହୁଏ ଦୁର୍ଗାପୂଜା ହୁଏ ମେଳଣ ହୁଏ ଆଉ ଆଗୁରୁ ପିଲାମାନେ ବୈଠକ ବସେଇକି ଏକତା ହୋଇକି ସବୁ କରୁଥିଲେ ଏବେ ଯୁଗରେ ସବୁ ପାଠ ପଢ଼ା ପଢ଼ି କରିକି ସବୁ ଚାକିରି ବାକିରିକି ପଳଉଛନ୍ତି ସେତକ ବନ୍ଦ ରଖିଦେଉଛନ୍ତି ସେଥିପାଇଁ ଆମେ ବୟସ୍କ ଲୋକ ସବୁ ଡାକି ବାପା ମା' ସବୁ ଡାକି ପିଲାଙ୍କୁ ସବୁ ଏକାଠି କରି ଏ ପିଲାଏ ଏହି କାମ କର ଏହି କାମ କଲେ ଆମ ଗାଁରେ ଆଗରୁ ସବୁ ହେଉଥିଲା ପିଲାଙ୍କୁ ଏକତା କରି ବୈଠକ ବସେଇ ତାଙ୍କୁ ସବୁ ଗଣେଶପୂଜା କରୁଛୁ ସରସ୍ଵତୀପୂଜା କରୁଛୁ ମେଳଣ କରୁଛୁ ସବୁ କରୁଛୁ ଆଉ ଆମର କର୍ତ୍ତବ୍ୟ ଯେ ଆମେ ଯୁବାପିଢ଼ିଙ୍କୁ ମାନ ଯୁବପିଢ଼ିମାନଙ୍କୁ ବୁଝାଇବା ଏବଂ ସେମାନଙ୍କୁ କିପରି ଆମର ଏଇ ଐତି ଐତିହାସିକ ସାଂସ୍କୃତିକ ପରମ୍ପରାକୁ ବଜାଇ ରଖିବେ